ଡାକ୍ତରଖାନାରେ ରୋଗୀର ଚିକିତ୍ସା କରାଯାଏ ସ୍ୱାସ୍ଥ୍ୟ ହିଁ ସମ୍ପଦ ସ୍ୱାସ୍ଥ୍ୟ ଆମର ଅମୂଲ୍ୟ ସମ୍ପଦ ଜୀବନରେ ସବୁକିଛି ଟଙ୍କା ନେଇ କିଣି ହେବ ହେଲେ ଆମର ସ୍ୱାସ୍ଥ୍ୟ ଯଦି ଖରାପ ହୋଇ ଦେଖାଯାଏ ଇଏ ପୁନର୍ବାର୍ ପାଇ ପାଇବା ନାହିଁ ମନୁଷ୍ୟ ହେଉଛି ଏ ସମାଜର ସବୁଠାରୁ ମୂଲ୍ୟବାନ ପ୍ରାଣୀ ମନୁଷ୍ୟ ଚାହିଁଲେ ସବୁକିଛି ଅସମ୍ଭବକୁ ସମ୍ଭବ କରିପାରିବା ପ୍ରତ୍ୟେକ ମନୁଷ୍ୟ ନିଜର ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ଯତ୍ନ ନେବା ଦରକାର ଆମେ ଚାହିଁଲେ ଆମ ସ୍ୱାସ୍ଥ୍ୟ ଠିକ ରଖିପାରିବା ଆମେ ଆମ ସ୍ୱାସ୍ଥ୍ୟକୁ ଠିକ ରଖିବାକୁ ହେଲେ ପ୍ରଥମେ ଆମକୁ ସବୁ ଖାଦ୍ୟ ଖାଇବାକୁ ପଡ଼ିବ ଖାଇବାକୁ ପଡ଼ିବ ଯେଉଁ ଖାଦ୍ୟ ଆମ ପାଇଁ ଉପଯୋଗୀ ଆମେ ସେଇ ପ୍ରକାର ଖାଦ୍ୟ ଖାଇବା ଜରୁରୀ ଓ ଆଗକାଳ ଡାକ୍ତରଖାନା ସୁବିଧା ନଥିଲା ଏବେ ମଧ୍ୟ ସରକାର ସ ସବୁ ଜାଗାରେ ଡାକ୍ତରଖାନା କରି କରି ଦେଇଛନ୍ତି ଓ ସମସ୍ତ ରୋଗୀମାନଙ୍କୁ ମଧ୍ୟ ବହୁତ ସୁବିଧା କରି ଦେଇଛନ୍ତି ଯେମିତିକି ହେଲ୍ଥ କାର୍ଡ଼ ବହୁତ ପ୍ରକାର ସୁବିଧା କରିଦେଇଛନ୍ତି ଆଉ ହସ୍ପିଟାଲମାନଙ୍କୁ ନର୍ସ ଏନଏମ୍ ସବୁ ଜାଗାରେ ସବୁ ସୁବିଧା ପ୍ରଦାନ କରିଦେଇଛନ୍ତି